ଆମେ ଦୁପକାଠି ମେସିନ୍ଟେ କିଣିଛୁଁ ଦୁଇ ଲକ୍ଷ ଟଙ୍କାକେ ବେଲେ ଆମେ ପରିବାରରେ ଆମେ ଚାରି ଜଣ ଅଛୁଁ ଆଉ ଯେ ଆମେ ସେ ଦୁପକାଠି ମେସିନ୍ ଚଲାସୁଁ ଚାରିଜଣ ଆଉ ସେଥିରେ କାଠି ବିକ୍ସୁଁ ବର୍ଷକ ମାସକ ତିରିଶ ଚାଲିଶ ହଜାର ଟଙ୍କା ଆର୍ ଲାଭ ହେସି ଆଉ ଆମେ ବଲତା ବି ବଢ଼ସୁଁ ଆଉ ବିକ୍ସୁଁ ବଲତା ପକ ଗୁଟେ ପକେଟରେ ପାଞ୍ଚ ଟଙ୍କା ଦଶ ଟଙ୍କା ଖା ବିକ୍ସୁଁ ଯେ ବହୁତ ଲାଭ ହେସି ଆଉ ଆମର୍ ଛୁଆମାନେ ବି କେତେବେଲେ ଧୂପକାଠି ବନାସୁଁ ଆଉ ମୁଇଁ ବି ବନାସିଁ ଆଉ ଯେ ସଭି ମିଶିକିରି ବନାସୁଁ ଆଉ ସେଟା କରସୁଁ ବିକାବିକି କରସୁଁ ଆଉ ସିଲେଇ ବି ଆମର୍ ପାଖ ପାଖ ଆଖ ପାଖ ଲୁଗଟା ଆଣିକିରି ସିଲାସୁଲି କରସୁଁ ଆଉ ଯେ ସେଥିରେ ବି ଦି ପଇସା ଆମର୍ ଉନ୍ନତି ହେସି ସେଥିର୍ଲାଗି ଆମେ ବ୍ୟବସାୟଟା ଆମର୍ ହିସାବରେ ଭଲ୍ ହିସାବରେ ଚଲୁଛେ ଆଉ ଆମର୍ ପିଲାଛୁଆ ବି ଭଲସେ ଚଲୁଛୁଁ ଆଉ ଆମର ଉନ୍ନତି ବି ହଉଚେ ବୋଲି ସେଥିର୍ଲାଗି ଆମେ ସଦାବେଲେ ଧୁପକାଠି ଆଉ ବଏଲତା ବନଉଛୁଁ ଆଉ ବିକୁଛୁଁ ଆଉ ସିଲେଇ ବି କରିକିରି ସେଥିରେ ଆମେ ଚଲୁଛୁ ସେଥିରେ ଆମେ ଯେତେବେଲେ ଦୁପ୍କାଠି ମେସିନ୍ ଆଣିଲୁ ଆମଟା ଦେଖିକିରି ଆମର୍ ଉନ୍ନତି ଦେଖିକିରି ଆମର୍ ପଡ଼ାପାଟକେ ବି ଦୁପକାଠି ମେସିନ୍ ଲ ଆନିକିରି ଦୁବ କାଠି ବି ବନଉଛନ୍ ଆଉ ବଲତା ବି ବନଉଛନ୍ ଆଉ ସିଲେଇ ମେସିନ୍ ବି ଆନିକିରି ସିଲାସୁଲି କରୁଛନ୍ ଆମର୍ ସବୁ ଲାଭ ଦେଖିକିରି ସମସ୍ତେ ସେଥିରେ ଦି ପଇସା ରୋଜଗାର କର୍ବାର୍ ଲାଗି ସଭିଏଁ ଆନୁଛନ୍ ଆଉ ସେଟା ବ୍ୟବହାର ବି କରୁଛନ୍ ଆର୍ ସେମାନଙ୍କର ବି ଲାଭ ହଉଚେ